ଭାରତୀୟ ଅର୍ଥନୀତି ଆମର ଓଡ଼ିଶାରେ ବହୁତ ପ୍ରକାର ଶିଳ୍ପ କ୍ଷେତ୍ର ରହିଛି ଯେମିତିକି ପାରାଦୀପ ପାରାଦୀପ ବନ୍ଦର ପୋର୍ଟ ଆଉ ଇଣ୍ଟର୍ନେଟ୍ ବ୍ୟାଙ୍କିଂ କଥା କହିଲେ ଆମେ ଘରେ ବସି ବି ଅନ୍ଲାଇନ୍ ପେମେଣ୍ଟ କରିପାରୁଛେ ଘରେ ବସି ବିଭିନ୍ନ ପ୍ରକାର ଆମେ ଘରେ ବସି ଡିଜିଟାଲ୍ ଡିଜିଟାଲ୍ ପେମେଣ୍ଟ ଆର୍ଥିକ କ୍ଷେତ୍ରକୁ ଫୋନ୍ପେ ଗୁଗୁଲ ପେ ମାଧ୍ୟମରେ କରିପାରୁଛେ ନେଟ୍ ବ୍ୟାଙ୍କିଙ୍ଗ ହିସାବରେ ପେଟିଏମ୍ ବି କରିପାରୁଛେ ଆଉ ବହୁତ ପ୍ରକାର ସୁବିଧା ସହଯୋଗ ଯୋଗୁଁ ଓଡ଼ିଶାରେ ବହୁତ ପ୍ରକାର ସୁବିଧା ଇଣ୍ଟରନେଟ୍ ମାଧ୍ୟମରେ ଘରେ ବସି ଆମେ ଫୋନ୍ପେ ଗୁଗୁଲ୍ ପେ ପେଟିଏମ୍ ବହୁତ ପ୍ରକାର ଘରେ ବସି କରିପାରୁଛୁ ଜିନିଷ ଘରେ ବସି କରିପାରୁଛେ ଆଉ ବ୍ୟାଙ୍କକୁ ଯିବାକୁ ପଡ଼ୁ ନାହିଁ ଅ ଅଧ୍ୟାବଶିଷ୍ୟକ